ତ ନା କିଏ କହୁଥିଲେ ଆଜ୍ଞା ହଁ କୁହନ୍ତୁ ଆଜ୍ଞା ଆଜ୍ଞା ନମସ୍କାର କୁହନ୍ତୁ ଆଜ୍ଞା ହୁଁ ଦେଖନ୍ତୁ ଆପଣ ସାହାଯ୍ୟ କରିବାଟା ଆପଣ ତ କେସ୍ ଚାଲିଛି ତାରିଖ ପରେ ତାରିଖ ତ ଆପଣଙ୍କର ଯେଉଁ ଅପର ପାର୍ଟି ରହୁଛି ସିଏ ତା ଆଡ଼ଭୋକେଟ୍ ବି ମଧ୍ୟ ଟିକେ ଷ୍ଟ୍ରଙ୍ଗ୍ ଯାହାଫଳରେ କି ସିଏ କ'ଣ କରୁଛି ନା ନିଜେ ପ୍ରେଜେଣ୍ଟ୍ ହେଉନି କିନ୍ତୁ ପାଟି ପ୍ରେଜେଣ୍ଟ୍ ହେଉନି କିନ୍ତୁ ତା ଆଡ଼ଭୋକେଟ୍ ଡେଟ୍ ଅଫ୍ ଡେଟ୍ ନେଇ ଲିଙ୍ଗରିଙ୍ଗ୍ କରି ଚାଲିଛନ୍ତି ଇଏ ହଉଛି ପ୍ରଥମ ପାର୍ଟ୍ ସେକେଣ୍ଡ୍ ଥିଙ୍ଗ୍ ହେଉଛି କ'ଣ ନା ତାକୁ ବିଟ୍ କରିବା ପାଇଁ ଆପଣ ଆମକୁ ବି ସଠିକ୍ ତଥ୍ୟ କିଛି ପ୍ରଦାନ କରିପାରୁନାହାନ୍ତି ଆମେ ଯାହା ଯାହା ତଥ୍ୟ ମାଗୁଛୁ ଆପଣଙ୍କର ହାଲ୍ ନକ୍ସା କିମ୍ବା ସାବକ ନକ୍ସା ଦୁଇଟା ଆପଣ ଦେଇ ପାରୁନାହାନ୍ତି ଏବଂ ନେକ୍ସ୍ଟ୍ ଥିଙ୍ଗ୍ ହେଉଛି କ'ଣ ନା ଆପଣଙ୍କ ପାଖରେ ସେ ବାବଦରେ କୌଣସି ଖତୀୟାନ ବି ମଧ୍ୟ ଆପଣଙ୍କ ପାଖରେ ନାହିଁ ନା ଆପଣଙ୍କ ପାଖରେ ପାଉଟି ଆପଣ ଆମକୁ ସମିଟ୍ କରିପାରୁଛନ୍ତି ଏକ୍ସଟ୍ରା ଏଗୁଡ଼ା ମଧ୍ୟ ଆପଣ ଦେଇପାରୁ ନାହାନ୍ତି ଯାହାଫଳରେ ଆମକୁ ଟିକେ ପ୍ରୋବ୍ଲେମ୍ ହେଉଛି ତେଣୁ ଆପଣ ଯଦି ଆମକୁ ଠିକ୍ ଢଙ୍ଗରେ ସହଯୋଗ କରିବେ ଆମେ ନିଶ୍ଚିନ୍ତ ରୂପେ ତାଙ୍କୁ ବିଟ୍ କରିପାରିବୁ ଏ ନିଶ୍ଚିନ୍ତ ସତ୍ୟ କଥା ଏବଂ ଆପଣଙ୍କୁ ଆମକୁ ସମୟ ସେଥିପାଇଁ ଟିକିଏ ଦେବାକୁ ପଡ଼ିବ ଆଉ ଦ୍ୱିତୀୟ ଜିନଷ ଆପଣ ତ ଜାଣିଛନ୍ତି କେସ୍ ଗୋଟିଏ ଏଭଳି ଜିନଷ ତାର କିଛି ଗୋଟେ ସମୟ ନିର୍ଦ୍ଧାରିତ ସମୟ ନଥାଏ ତମର ଇଏ ହେଉଛି ଆପଣଙ୍କ ଉପରେ ନିର୍ଭର କରେ ଆଉ ପ୍ରତିପକ୍ଷ ଓକିଲ ତାକୁ ମଧ୍ୟ ବିଟ୍ କରିବାକୁ ହେଲେ ଆପଣ ଆମକୁ ପୂର୍ଣ୍ଣମାତ୍ରାରେ ଯଦି ସହଯୋଗ କରିବେ ଠିକ୍ ଢଙ୍ଗରେ ତାହାଲେ ଆମେ ନିଶ୍ଚିନ୍ତ ରୂପେ ଆପଣଙ୍କୁ ସହଯୋଗ କରିପାରିବୁ ଏବଂ ଯଥା ଶୀଘ୍ର ଚେଷ୍ଟା କରିବୁ ଖୁବ୍ ଶୀଘ୍ର ଆପଣଙ୍କର କେସ୍ ଟାକୁ ସଟ୍ଆଉଟ୍ କରିବା ପାଇଁ ଆପଣ ଫାର୍ଷ୍ଟ୍ ଥିଙ୍ଗ୍ ହେଉଛି ଆପଣ ଆପଣଙ୍କ ସେ ଜାଗାର ଆପଣଙ୍କୁ ପାଉଟି ମଧ୍ୟ ଦେବାକୁ ପଡ଼ିବ ତିନି ବର୍ଷର ପାଉଟିର ଆବଶ୍ୟକତା ଅଛି ଇଏ ହେଉଛି ପ୍ରଥମ ଜିନଷ ଦ୍ୱିତୀୟ ଜିନଷ ଯେହେତୁ ଏଇଟା ହେଉଛି ବହୁତ ପୁରୁଣା କେସ୍ ଏବଂ କମ୍ପଲିକେଟେଡ଼୍ କେସ୍ ଆପଣଙ୍କୁ କ'ଣ କରିବାକୁ ପଡ଼ିବ ନା ସାବକ ଆଉ ହାଲ ଦୁଇଟା ଯାକ ନକ୍ସାର ଆବଶ୍ୟକତା ଅଛି ଏ ଦୁଇଟା ନକ୍ସା ଆପଣଙ୍କର ହିଁ କଟକରେ ବାହାରି ପାରିବ ଏବଂ କଟକରୁ ବାହାର କରି ଆପଣ ଦେବେ ଆଉ ଯଦି ବାହାରି ଆପଣ ନିଜେ ନକରି ପାରିବେ ଆପଣ ଯଦି ଫାଇନାନ୍ସ କୋପରେଟ୍ କରିବେ ତ ଆମେ ମଧ୍ୟ ଆମର ଯେଉଁମାନେ ଅଛନ୍ତି ଜୁନିଅର୍ ତାଙ୍କୁ ଦେଇକରି ଆପଣଙ୍କର ନକ୍ସା ମଧ୍ୟ ବାହାରି କରି ଦେଇ ପାରିବୁ ଏବଂ ଖୁବ୍ ଶୀଘ୍ର ଚେଷ୍ଟା କରିବୁ ଆପଣଙ୍କ କେସ୍ଟାକୁ ସର୍ଟଆଉଟ୍ କରିବାକୁ ଆପଣ ଯେତେ ଶୀଘ୍ର ପ୍ରସ୍ତୁତ ହେବେ ସେତେ ଶୀଘ୍ର ଆପଣଙ୍କ କେସ୍ ଆଜ୍ଞା ସର୍ଟଆଉଟ୍ ହେବ କିଛି ପ୍ରୋବ୍ଲେମ୍ ନାହିଁ କିଛି ବଡ଼ କେସ୍ ନୁହେଁ ରଖୁଛି ଆଜ୍ଞା